ଓକିଲମାନେ ସାଧାରଣତଃ ଗୋଟିଏ କାମକୁ କମ୍ ଦିନରେ କରନ୍ତି ଆମ କାମଟି ଅଧିକ ଦିନ ପର୍ଯ୍ୟନ୍ତ କରିଥାନ୍ତି ସେଥିରେ ଆମର କ୍ଷତି ହୋଇଥାଏ ଯଦି ଓକିଲ ମାନେ ତାଙ୍କ କାମ ସହିତ ଆମ କାମ ଠିକ୍ କରନ୍ତେ ତେବେ ଆମର ଭଲ ହୁଅନ୍ତା ସରପଞ୍ଚ ଆମ କାମ ଗ୍ରାମପଞ୍ଚାୟତର ସରପଞ୍ଚ ହେଉଛନ୍ତି ମୀରା ଲତା ସିଂ ସେ ପଞ୍ଚାୟତକୁ ଆସୁଥିବା କାମ ବିଷୟରେ ଆମକୁ ଅବଗତ କରାନ୍ତି ନାହିଁ ଆମ କୌଣସି କାମ ବିଷୟରେ କହିନଥାନ୍ତି ମୁଁ ଭାବୁଛି ଆଉଥରେ ନିର୍ବାଚନ ହେଲେ ତାଙ୍କ ବଦଳରେ ଅନ୍ୟ ଜଣକୁ ନିର୍ବାଚିତ କରିବୁ ଯିଏ ଆମ କଥାକୁ ଶୁଣିବେ ଓ ବୁଝିବେ ବୁଝିବେ ପୋଲିସ୍ ମାନେ ସାଧାରଣତଃ ତାଙ୍କ କାମ ଆଜିକାଲି ଠିକ୍ ଭାବରେ କରୁନାହାଁନ୍ତି ପୋଲିସ୍ ମାନେ ଯଦି ତାଙ୍କ କାମକୁ ଠିକ୍ ଭାବରେ କରିବେ ତେବେ ଆମର କୌଣସି ଅସୁବିଧା ହେବନାହିଁ ଯଦି ଆମ ସରକାର ସଚେତନ ହୁଅନ୍ତେ ତେବେ ଆମକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତାନି ଏଥିପ୍ରତି ସରକାର ସଚେତନ ହେବା ଉଚିତ୍